ପ୍ରଥମେ ଚିତ୍ରାଙ୍କନ ମୁଁ ଆରମ୍ଭ ଯେତେବେଳେ କଲି ସେତେବେଳେ ମୋର କିଛି କିଛି ଭୁଲ ରହୁଥାଏ ଯେଉଁଥିରେ କି ପେନସିଲ ର ଦାଗ ଲିଭି ଯାଉଥାଏ କଲର୍ର ଦାଗ ଛାଡ଼ି ଯାଉଥାଏ ଆଉ କିଛି କିଛି ଆର୍ଟ କଲା ଭିତରେ ପେନସିଲର ଗାର ଏପଟ ସେପଟ ହୋଇ ଯାଉଥାଏ ଆଉ ସେସବୁକୁ ଆମର ସ୍କୁଲରେ ସାର୍ ସେମାନେ ସେଥିରେ ଧ୍ୟାନ ଦେବାକୁ କହିଥାନ୍ତି ଆଉ ଆମକୁ ମଧ୍ୟ ଶିଖାଇଥାନ୍ତି ଆଉ ଏହାକୁ ଏସବୁ କରିଥାଉ ଆଉ ଆମେମାନେ ସ୍କୁଲରୁ ଆସିଲା ପରେ ଘରେ ଅଭ୍ୟାସ କରୁ ଦୁଇ ଘଣ୍ଟା ଦୁଇ ଘଣ୍ଟା ଅଭ୍ୟାସ କଲା ପରେ ସେଥିରେ ତା'ପରେ ଆମର ଯେଉଁ ପାଖରେ ଗୋଟିଏ ଭଲ ଆର୍ଟ କଲେ ୟିଏ ଅଛି ସେଥିରେ ଆମେ ନାମ ଲେଖାଉ ଲେଖିଲି ଲେଖିଲା ପରେ ସେଥିରେ ଆମେ ଦୁଇ ଘଣ୍ଟା ଅଭ୍ୟାସ କଲୁ ଅଭ୍ୟାସ କଲା ପରେ ଆମେ ବର୍ତ୍ତମାନ ଭଲ ଆର୍ଟ କରିପାରୁଛୁ